ପଶୁପାଳନ କରିବାକୁ ଗୋଟେ ଭଲ କାମ ପଶୁମାନଙ୍କୁ ଘରରେ ରଖି ଭଲ ଭାବରେ ଖାଦ୍ୟ ଖାଇବାକୁ ଦେଇ ବହୁତ ଯତ୍ନ କରିବା ହେଉଛି ମଣିଷର ଗୋଟେ ଧର୍ମ ପଶୁମାନଙ୍କୁ ଭଲ ଆମ ଘରେ ବିଭିନ୍ନ ପ୍ରକାରର ପଶୁପାଳନ କରାଯାଏ ତାକୁ ଖାଇବାକୁ ବହୁତ ପ୍ରକାରର ଦାନା ଦିଆଯାଏ ଆମ ଗାଈ ବଲଦ ଛେଲି ମେଣ୍ଢା ସମସ୍ତଙ୍କର ବହୁତ ଯତ୍ନ ନେଇଥାଉ ନେଇଥାଉ ତାକୁ ସକାଲୁ ଗୁଟି ଥର ସକାଲୁ ତାକୁ ଥରେ ଗଧେଇଥାନ୍ତି ତାକୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦିଅନ୍ତି ତାଙ୍କ ରହିବା ପାଇଁ ଗୋଟେ ସାଧାରଣତଃ ପକ୍କା ଘର ଅଛି ଉପରକୁ ଗଡ଼ାଣିଆ ଏବଂ ତେଲକୁ ଗଡ଼ାଣିଆ ହେଉଛି ସେ ଭିତରେ ଯେଉଁ ପରିଶ୍ରା କରିଥାନ୍ତି ତାକୁ ସକାଲୁ ସକାଲୁ ଥରେ ଅପରାହ୍ନରେ ଥରେ ଏବଂ ସନ୍ଧ୍ୟାରେ ଥରେ ସଫା କରିଥାନ୍ତି ସେମାନଙ୍କର ଯତ୍ନ ବହୁତ ଭଲ ଭାବରେ ନେଇଥାନ୍ତି ଯଦି ଆମ ଘରେ ମୁଁ ନଥାଏ ତାହେଲେ ଆମ ଘରେ ଅନ୍ୟ ମୋ ବାପା ମୋ ମାଆ ମୋ ଭାଇ ସମସ୍ତେ ତାଙ୍କର ଯତ୍ନ ନେଇଥାନ୍ତି ପଶୁ ପକ୍ଷୀ ରଖିବା ଦ୍ୱାରା ସେମାନଙ୍କର ସେ ପରିସରର ଯେଉଁ ଗୋବର ଖତ ହୋଇଥାଏ ଆମ ଚାଷ ଜମିରେ ବ୍ୟବହାର କରାଯାଇଥାଏ ଏବଂ ତାହା ବ୍ୟବହାର କରିବା ଦ୍ୱାରା ସାର ଦେବାକୁ ପଡ଼ିନଥାଏ ଏବଂ ଫସଲ ବହୁତ ଭଲ ହୋଇଥାଏ ଯାହାଫଳରେ ଅଧିକ ପରିମାଣରେ ଧାନ ଉତ୍ପାଦିତ ହୋଇଥାଏ ପଶୁପାଲନ